ଟିକସ ଉପରେ ମୋର ଧାରଣା ଅଛି ଟିକସ ସରକାର ଯୋଉ ଆଦାୟ କରନ୍ତି ସେଇଟା ଜନ ସରକାର ଲୋକମାନଙ୍କର ଜନ ମଙ୍ଗଳ କାମରେ ଲଗାଣ କରିଥାଏ ଯେବିଯେପଯେପରିକି ପାଣି ବିଲ ଇଲେକ୍ଟ୍ରି ବିଲ ଜମିବାଡ଼ିର ଯୋଉ ଟିକସ ଆଦାୟ କରାଯାଏ ଘର ଉପରେ ଟିକସ ଆଦାୟ କରାଯାଏ ନଳକୁନଳକୂପ ଖନନ ବେଳେ ବି ଟିକସ ଆଦାୟ କରା ତେଣୁ ପାଣି ପାଇଁ ଟିକସ ଆଦାୟ କରାହୁଏ ଇନ୍କମ୍ ଟ୍ୟାକ୍ସ ମଧ୍ୟ ଆଦାୟ କରାହୁଏ ଯେଉଁମାନଙ୍କର ରୋଜଗାର ଅଧିକା ଥିବ ସେମାନଙ୍କଠାରୁ ଇନ୍କମ୍ ଉପରେ ଟ୍ୟାକ୍ସ ନିଆଯାଏ ତେଣୁ ସରକାରଙ୍କ ଯୋଉ ଟିକସ ଆଦାୟ କରୁଚନ୍ତି ସେ ଭଲ କରୁଚନ୍ତି ଏସବୁ ଆମର ଦେଶର ଉନ୍ନତି ପାଇଁ ତଥା ଲୋକମାନଙ୍କର ଉନ୍ନତି ପାଇଁ ଖର୍ଚ୍ଚ କରାଯାଇଥାଏ ସରକାରଙ୍କ ଯୋଉ ଟିକସ ଆଦାୟ ହୁଏ ତାହା ଲୋକମାନଙ୍କର ଜନମଙ୍ଗଳ ଉପରେ କାମ କରେ